ହଁ ହ୍ୟାଲୋ ହଁ ମୁଁ ପୁଷ୍ପା ସାହୁ କହୁଛି ହଁ ଆଜ୍ଞା ମୋର ଗଲା ଯେ ଗଛରେ ସୋଫା ସେଟ୍ ଟେବୁଲ୍ ଯୋଉତୁକ୍ ଦେବାକେ ପିଣ୍ଡା ଆଣ୍ଲା ଇ ସେଥିର୍'ଟା ଆଜ୍ଞା କେତେ କେତେ ଦାମ୍

ହଁ ଆଜ୍ଞା ସାଗୁନ୍ କାଠଟା କଲେ କେତେ ଦାମ୍ ସୋଫାର

ରବର୍ ର ହଁ ହଁ ଆଉ ଗମେର୍ ର କଲେ ତଥାପି କେତେ

ହଁ କେନ୍ଟା ଭଲ୍ ଆଏ ଆଜ୍ଞା କେନ୍ଟା ଭଲ୍ ଆଏ ସାଗୁନ୍ ଭଲ୍ କି ଗମେର୍ ଭଲ୍ ବେଲେ ସାଗୁନ୍ ର କର ହଁ ଜଲ୍ଦି ଟିକେ ଆଜ୍ଞା କର୍ବେ ଆମର୍ ଚାର୍ ତାରିଖ୍

ହଁ ଆଜ୍ଞା ନାଇ ଗାଡ଼ି ଆନି ହେବା

ହଁ ହ୍ୟାଲୋ ହଁ ନି ପିଣ୍ଡାକେ ଦରକାର୍ ଅଛି ଯେ ପିଣ୍ଡା କେତେ ଟଙ୍କା ହେବା ପିଣ୍ଡା ପଡ଼ବା ଆଜ୍ଞା

ହଁ ହଁ ଜଲ୍ଦି ଟିକେ ହଁ ଜଲ୍ଦି ଟିକେ ଦେଖ